ମୋତେ ଯଦି କେବେ କୌଣସି ଅନ୍ୟ ଦେଶକୁ ଭ୍ରମଣ କରିବାକୁ ସୁଯୋଗ ମିଳେ ତେବେ ମୁଁ ଜାପାନ ଯିବାକୁ ଚାହିଁବି କାରଣ ସେଠାକାର ଜାଗା ବହୁତ ସଫାସୁତରା ଏବଂ ଆମ ଦେଶରେ ପାଞ୍ଚ ବର୍ଷରୁ ଶିକ୍ଷା ଲାଭ କରିବାକୁ ଦିଆଯାଏ କିନ୍ତୁ ସେଠାରେ ଦଶ ବର୍ଷ ପର୍ଯ୍ୟନ୍ତ ଶିକ୍ଷା ଲାଭ କରିବାକୁ ଦିଆଯାଏ ନାହିଁ ଯାହାଦ୍ୱାରା ପିଲାମାନଙ୍କର ମାନସିକ ଅଧିକ ଗ୍ରୋ କରିବ ଯାହାଦ୍ୱାରା ପିଲାମାନେ ଠିକ୍ ଭାବରେ ପାଠ ପଢ଼ିପାରିବେ ସେଠାକାର ଲୋକମାନେ ବହୁ ସରଳ ଓ ଶାନ୍ତଶିଷ୍ଟ ହୋଇଥାନ୍ତି ଯାହା ଦ୍ୱାରା ଲୋକ ସେମାନେ ଲୋକମାନଙ୍କର ମନ ଜଲ୍ଦି କିଣି ନିଅନ୍ତି ଏବଂ ସେଠାକୁ ଗଲେ ବହୁତ ଶାନ୍ତି ଅନୁଭବ ହୋଇଥାଏ